ହ୍ୟାଲୋ ସାହୁ ବାବୁ କହୁଛନ୍ତି ତ ଆଚ୍ଛା ନାହିଁ ଆମର ଏଇ ଟିକିଏ ଯେଉଁ ଭାଣିଜୀର ଏକୋଇଶିଆ ପୂଜା ହେବ ତ ସେଥିପାଇଁ ଟିକିଏ ସଉଦା ଫଉଦା ନେବାର ଥିଲା ଆଉ ଏ ବାସୁମତି ପଚିଶ କେଜିଟା କେତେ ଆସୁଛି ଏବେ ଆମର ଏଇ କାଳିପୂଜା ଯିବାର ଚାରି ପାଞ୍ଚ ଦିନକି ହେବ ଆଉ ମାନେ ଧରନ୍ତୁ ଆର ଶୁକ୍ରବାରରେ ଆଉ ହଁ ପୁରା ସଉଦା ଯିବ ଯେ ଖାଲି ବୁଝୁଥିଲି ରେଟ୍ କେମିତି କ'ଣ ଅଛି ଆଉ ସେ ମଝି ମଝିଆଟା କେତେ କ'ଣ ଆସିବ ଆଚ୍ଛା ଆଉ ଡାଲି କେତେ ଅଛି ହରଡ଼ ଡାଲି ଆଚ୍ଛା ଆଉ ଆମର ରହିଲା କାଜୁ କେତେ ଅଛି ଏବେ ଆଚ୍ଛା ମଗଜ କ୍ଷୀରି ଚାଉଳଟା ଗୋଟେ କାମ କରନ୍ତୁ ଆପଣ ଏବେ ଦୋକାନରେ ଅଛନ୍ତି କି ମୁଁ ଗୋଟେ କାମ କରୁଛି ମୁଁ ଆମ ପିଲା ହାତରେ ଚିଠାଟା ପଠାଇଦେଉଛି ଆପଣଙ୍କ ପାଖକୁ ଆପଣ ଖାଲି ମୋତେ ଦେଖିକି କୁହନ୍ତୁ ସେଇ ହିସାବରେ କେତେ କ'ଣ ଲାଗିବ ଯଦି ଆମକୁ ଭଲ ଲାଗିବ ନେବା ଆପଣଙ୍କଠୁ ନହେଲେ କ'ଣ ଟିକିଏ ଦରଦାମ୍ କମାଇବା ଆଉ କ'ଣ ନା ହଁ ହଁ ଚାଉଳଟା ପଚିଶ କିଲୋଟା କେତେ ଦୁଇ ହଜାର କହୁଥିଲେ ନାହିଁ ସେଇଟା କେତେ ପନ୍ଦର ଶହ ଭଳିଆ କରିଲେ କରିପାରିବେ ତ ଆଉ ଡାଲି ବସ୍ତାଟା କେତେ କ'ଣ ହେବ ଡାଲି ବସ୍ତା ଡାଲି ଆମକୁ ସେଇ ପଚିଶ କେଜି ଭଳିଆ ଦରକାର ପଡ଼ିବ ପଚିଶ ତିରିଶ କେଜି ଭଳିଆ ହଁ ମୁଁ ଟଙ୍କା ପଚାଶ ଟଙ୍କା ଦେଢ଼ଶହ ଦୁଇଶହ କମାଇଲେ ହେବ କ'ଣ ଗୋଟେ ଦେଖିବା ଆମର ଗୋଟେ ବଡ଼ ଭୋଜି ହେବ ଗୋଟେ ଆପଣ ଆମ ଏତେ ଦିନ ଚିହ୍ନା ପରିଚୟ କ'ଣ ଆଉ ନା ହଁ ନାହିଁ ନାହିଁ ଆଉ କାହାଠୁ ତ ନେବାର ନାହିଁ ଆପଣଙ୍କଠୁ ହିଁ ନେବୁ ଆପଣ ଦେଖିକି ଟିକିଏ ମୋତେ ଭଲ ଅମୁଲ ଆଉ ଭଲ ଚିନି କ୍ଷିରୀ ଚାଉଳ ବି ଟିକିଏ ଦେବେ ଆଉ ଠିକ୍ ଅଛି ଠିକ୍ ଅଛି ହଉ ଆମର ଗୋଟେ ପୂଜା ହେବ ଆପଣ ଗୋଟେ ଭରସାରେ ରହିଲା ଆପଣ ଦେବେ ସେଇ ହିସାବରେ ଇଏ କରିବେ ଆଉ ମୁଁ ପିଲା ହାତରେ ପଠାଇଦେଉଛି ଚିଠା ହଉ ହଉ ଠିକ୍ ଅଛି ଠିକ୍ ଅଛି ଠିକ୍ ଅଛି ହଉ